ମୁଁ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖିବାକୁ ଭଲ ପାଏ ସେଥିମଧ୍ୟରୁ ମୋତେ ଥ୍ରୀ ଇଡ଼ିଅଟ ଫିଲ୍ମଟା ବହୁତ ଭଲ ଲାଗେ ସେଥିରେ ଥ୍ରୀ ଇଡ଼ିଅଟ ଫିଲ୍ମରେ ହିରୋ ହେଉଛନ୍ତି ଅମିର ଖାନ ଆଉ ତାଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଭେଟିବାକୁ ଚାହେଁ ଯେବେ ତାଙ୍କୁ ବ୍ୟକ୍ତିଗତ ଭାବରେ ମୁଁ ଭେଟିବି ତାଙ୍କୁ ମୁଁ ପଚାରିବି ଏହି କଥା ପଚାରିବି ଯେ ଆପଣ କ'ଣ ଆକ୍ଟିଙ୍ଗ କେମିତି କ'ଣ ଶିଖିଲେ କାହାଠୁ ଇନ୍ସପିରେସନ ହେଲେ ଆଉ ଆଗକୁ ଆଉ କ'ଣ ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କ'ଣ କେତେ ବର୍ଷ ଆପଣ କାମ କରି ପାରିବେ ଓ ତାଙ୍କୁ ଭେଟିଲା ପରେ ତାଙ୍କ ପର୍ସନାଲ ମତାମତ ମୁଁ ନେବି କି ଆପଣ ଆପଣ କେମିତି କ'ଣ ଇଣ୍ଡଷ୍ଟ୍ରିରେ ଏତେ ଚର୍ଚ୍ଚିତ ହୋଇଥିଲେ ଆଉ ଆଉ ତାଙ୍କୁ ପର୍ସନାଲ ମୁଁ ଭେଟି ତାଙ୍କର ଅଟୋଗ୍ରାଫ ନେବାକୁ ଚାହିଁବି ଏବଂ ତାଙ୍କ ସହିତ ମୁଁ ଫଟୋ ଉଠାଇବି ତାଙ୍କୁ ପଚାରିବି ଆଉ କେମିତି କ'ଣ ଇଣ୍ଡଷ୍ଟ୍ରିରେ ଭଲ କାମ କରିହେବ ଆଉ